ହଁ ମୋର ବହୁତ ଗୁଡ଼େ ପ୍ରିୟ ପୁସ୍ତକ ଶୈଳୀ ରହିଛି ଯେମିତି କି ବେଙ୍ଗ ରହସ୍ୟ ଐତିହାସିକ ପୌରାଣିକ ବୈଜ୍ଞାନିକ ଇତ୍ୟାଦି କିନ୍ତୁ ଏହି ସବୁ ମଧ୍ୟରୁ ମୁଁ ପୌରାଣିକକୁ ମାନେ ପଢ଼ିବା ପାଇଁ ଭଲପାଏ କାହିଁକି ନା ଏହି ପୌରାଣିକ ସାହାଯ୍ୟରେ ଆମର ମାନେ ପୌରାଣିକରେ କ'ଣ ସବୁ ଘଟିଯାଇଛି ଯେକୌଣସି ଦେବତାମାନଙ୍କ ବିଷୟରେ ହେଉ କି ଗ୍ରନ୍ଥ ବିଷୟରେ ହେଉ ପୂର୍ବ ପୁରୁଷମାନଙ୍କ ବିଷୟରେ ହେଉ ଏହି ପୌରାଣିକ ଦ୍ଵାରା ପଢ଼ିବା ଦ୍ଵାରା ହିଁ ଆମେ ସେମାନଙ୍କ ବିଷୟରେ ହିଁ ଜାଣି ପାରିଥାଉ ଏହି ଏଇଆ କୁ ଆଉ ଯଦି ଆମେ ସାରା ଜୀବନ ପଢ଼ିପାରିବା ତା'ହେଲେ କିଛି ଅସୁବିଧା ମଧ୍ୟ ନାହିଁ ଏଥିରୁ ଆମେ ସବୁପ୍ରକାର ମାନେ ଶିକ୍ଷା ମଧ୍ୟ ପାଇପାରିବା ଏହିଟା ମଧ୍ୟ ସମ୍ଭବ ଆମ ନିକଟରେ ପୁସ୍ତକ ହେଉଛି ମାନେ ମୋର ପ୍ରିୟ ପୁସ୍ତକ ହେଉଛି ପୌରାଣିକ ଏହିଥିରୁ ମୁଁ ସବୁକିଛି ଶିକ୍ଷା ପାଇଥାଏ